ୱାନ୍ ପ୍ଲସ୍ ତ ଟ୍ୱେଣ୍ଟି ଥାଉଜାଣ୍ଡ୍ ଉପରେ ଆକାଶ ଛତା ପ୍ରାଇସ୍ ପାଞ୍ଚହଜାର ପଡ଼ିବ ଉପରେ ପାଞ୍ଚ ଜି ବି ରେଞ୍ଜ କେତେ ଟୁ ୱାନ୍ ଟ୍ୱେଣ୍ଟି ଏଇଟ୍ ପ୍ରାଇସ୍ ବୋଲେ ଟ୍ୱେଣ୍ଟି ଉପରେ ଟ୍ୱେଣ୍ଟି ଉପରେ ଅଛି ଯେ ଆପଣ ଦେଖିଲେ ଆସିଲେ କେତେ ରେଞ୍ଜ ଭିତରେ ନେବେ ଜଣା ପଡ଼ିଯିବ

ୱାନ୍ ଟ୍ୱେଣ୍ଟି ଏଇଟ୍ ନେଲେ କମ୍ ପଡ଼ିବ ୱାନ୍ ଟ୍ୱେଣ୍ଟି ଏଇଟ୍ ଜିବି ନେଲେ କମ୍ ପଡ଼ିବ ଟୁ ଫିଫ୍ଟି ସିକ୍ସ ଜିବି ପଡ଼ିଲେ ଆଉ ଟିକେ ଏକ୍ସଟ୍ରା ପଇସା ପଡ଼ିବ ମଡ଼େଲିଂର ଆସିଲେ ଦେଖିବାକୁ ନିୟୁ ନିୟୁ ମଡ଼େଲ୍ ତ ଆସିଛି ୱାନ୍ ପ୍ଲସ୍ର ଆପଣ ଯେଉଁଟା ଇଚ୍ଛା କରିବେ ସିଏ ଦେଖିକି ସିଏ ତା ପ୍ରାଇସ୍ ସେତିକି ଅଛି ମାଇଲେଜ୍ ପଡ଼ି ଥାଉଛି ଆସିଲେ ନାଇଁ ଆସିଲେ ଜଣାପଡ଼ିବ ଆସନ୍ତୁ ଦୋକାନକୁ ହ୍ୟାଲୋ କ୍ୟାମେରା କ୍ୱାଲିଟି ଏ ବୋଲେ ପ୍ରାଇସ୍ ଦେଖିକିରି କ୍ୱାଲିଟି ଅନୁସାରେ ଯଦି ଭଲ ଟିକେ ଏକ୍ସଟ୍ରା ପ୍ରାଇସ୍ ଦେଖିକି କ୍ୟାମେରା ଅଧିକ କ୍ୱାଲିଟି ଆଉ ଟିକେ ନର୍ମାଲ୍ ପ୍ରାଇସ୍ ନର୍ମାଲ୍ ରହିବ ଆପଣ ଆସିକି ଦେଖିକି ଚୁଜ୍ କରନ୍ତୁ ବ୍ୟାଟେରୀଟା ପାଞ୍ଚହଜାର ଉପରେ ଆଜ୍ଞା ଆସନ୍ତୁ ଦୋକାନ ଆଡ଼େ

ହଁ ହେଇଥିବ ପ୍ରାଇସ୍ ଦେଖିକି ସବୁ ତାର କ୍ୱାଲିଟି ଥାଉଛି ଏଇଟ୍ ଜିବି ରାମ୍ ଥାଉଛି

ଫ୍ରଣ୍ଟ୍ ଫ୍ରଣ୍ଟ୍ କ୍ୟାମେରା ସିକ୍ସଟିନ୍ ସିକ୍ସଟିନ୍ ଏମପି ଥାଉଛି ଏବେ ଥାର୍ଟି ୱାନ୍ ଏଇଟ୍ ଏମପି ମଡ଼େଲିଂର କେତେପ୍ରକାର ଅଛି ଆପଣ ଆସନ୍ତୁ ଦେଖିବେ ମଡ଼େଲ୍ର ଗୋଟେ ହେଲା ସି ଟି ଏଚ୍ ଟୁ ଫୋର୍ ସିକ୍ସ ସେଭେନ୍ ଆଉ ଅଛି ଆପଣ ଆସନ୍ତୁ ଦୋକାନ କମ୍ ପଡ଼ୁଛି ତା'ର ବ୍ୟାଟେରୀ ମାଇଲେଜ୍ ବୋଲେ ଟିକେ ଟିକେ କମ୍ ଥାଏ ଆଜ୍ଞା ଫାଇଭ୍ ଥାଉଜେଣ୍ଡ୍ କ୍ୟାମେରା କ୍ୱାଲିଟି ସ୍କ୍ରିନ୍ ଫ୍ରଣ୍ଟ ରହୁଛି ସିକ୍ସଟିନ୍ ଏମପି ପ୍ରାଇସ୍ ଦେଖିକି ଟ୍ୱେଣ୍ଟି ଥାଉଜେଣ୍ଡ୍ ଷ୍ଟାଟିଙ୍ଗ୍ କାରଣ ବଢ଼ିଛି ଏସବୁ ଆଉ ହଉ ରଖ